ଗାଈଗୋରୁ ଛେଳି କି କୁକୁଡ଼ା ତ ଆଦି ଆମେ ଲୋକମାନେ ଠିକ୍ ସମୟରେ ଯତ୍ନ ନେଇପାରୁ ନାହାଁନ୍ତି ଯେହେତୁ ସେମାନଙ୍କର ବହୁତ କିଛି ଅସୁବିଧା ହେଉଛି ତ ସେମାନଙ୍କର ଆମେ କେମିତି ଯତ୍ନ ନେବା ତ ସେମାନଙ୍କର ଭଲ ଟ୍ରିଟମେଣ୍ଟ୍ କରିବା କି ତାଙ୍କୁ କେମିତି ସବୁବେଳେ ଭଲରେ ରଖିବା ସଫା ସୁତୁରା କରିକି ତ ତାଙ୍କର ଯେମିତି କିଛି ଅସୁବିଧା ନହୁଏ ତାଙ୍କ ମଳମୂତ୍ର ସଫା କରିବା ତାଙ୍କ ମାନେ ଯେ ଜାଗାରେ ରହୁଛନ୍ତି ସେ ଜାଗା ଆମେ ଭଲ ଭାବରେ ଧୁଆଧୁଇ କରିକି ତ ସବୁବେଳେ ଆମେ ପରିଷ୍କାର ପରିଚ୍ଛନ ରଖିବା ତ ଥିଲାବେଳେ ତ ଆମର ଘରଲୋକ ସବୁ ସେମାନଙ୍କୁ ଦେଖା ଶୁଣା କରନ୍ତି ଛେଳି ଆଉ କୁକୁଡ଼ା ଗୋରୁ ତ ଦିନେ ଏମିତି ଘଟିଲା ତ ଛେଳି ହେଉଛି ମୋର ଚାଳିଶଟା ଥିଲେ ତ ଦଶଟି ଏମିତି ଅଚାନକ୍ କ'ଣ ହେଲା ତ ଶୀତଦିନରେ ଜାଡ଼ ଟାଇମ୍ରେ ତ ଦଶଟି ଛେଳି ମରିଗଲେ ତ ସମ୍ମୁଖୀନ ମାନେ ସେମାନଙ୍କୁ କେମିତି ଆମେ ଇଏ କରିବା ତ ସେମାନେ ବହୁତ କିଛି ଇଏର ରୋଗର ଆକ୍ରାନ୍ତ ହେଉଛନ୍ତି ତ କ'ଣ ପାଇଁ ଯେ ଏମିତି ହେଉଛି ଆମେ ବି କିଛି ବୁଝିପାରିଲୁନି ତ ଯାହାବି ଆଉ ଯେ ଛେଳି ଗୁଡ଼ାକ ଆମେ ଠିକ୍ ସମୟରେ ଯତ୍ନ ନେବା ତ ତାଙ୍କର ଯେମିତି କିଛିବି ଅସୁବିଧା ନହେବ